ମୁଁ ଲେଖିବା ପାଇଁ କୌଣସି ଆଇଡ଼ିଆ ଲଗେଇନଥାଏ କିନ୍ତୁ ଯଦି କୌଣସି ସବଜେକ୍ଟ ଉପରେ ଲେଖିବାର ନ ଥାଏ ମାନେ ପ୍ରକୃତି ଉପରେ ଲେଖିବାର ଅଛି କି ସେଠାକାର ଭାଇ ଭାଇ ଅଛି କି ପ୍ରକୃତିରେ କି ପରି ଅଛି ତା'ର ସିଚୁଏସନ୍ କେମିତି ଚାଲି ତା'ର ବାତାବରଣ କିପରି ଅଛି ଏହିସବୁକୁ ଦେଖି ନିଜର ଆଇଡ଼ିଆ ଦ୍ୱାରା କିଛି ମେନ୍ ପଏଣ୍ଟକୁ ଲେଖି ଦେଇଥାଏ ଆଇଡ଼ିଆ ଦ୍ଵାରା ତା'ର ପରିସ୍ଥିତି ତା'ର ଡ଼ିମେରିଟ୍ସ ମେରିଟ୍ସ ଏହିସବୁ ଏବଂ ତା'ର ଏବଂ ଲାଷ୍ଟରେ ମୂଲ୍ୟାଙ୍କନ କରିଦିଏ ଏହା ଲେଖିବା ଦ୍ୱାରା ନିଜର ମାଇଣ୍ଡକୁ ସେଟ୍ ଅପ୍ କରିବାକୁ ବହୁତ ଜ୍ଞାନ ଦେଇଥାଏ ଏବଂ ଲେଖିବା ଦ୍ୱାରା ନିଜର ନିଜକୁ ବହୁତ ଭଲ ଲାଗିଥାଏ ପ୍ରେରଣା ଦିଏ ଯେ ତାହା ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହ ସୃଷ୍ଟି ହୋଇଥାଏ